ମୁଁ ସାମାନ୍ୟ ଗଛ ଚଢ଼ିବାକୁ ବି ଡର ଥିଲା ମୋ ଭଉଣୀ ଗୋଟେ ଆସିଲା ମୋତେ କେମିତି ଗଛ ଚଢ଼ିବା ପାଇଁ ସେ ମୋତେ ଶକ୍ତି ଦେଲା କହିଲା ତୁ ଏଗୁଡ଼ାକ ଚଢ଼ିବାକୁ ନେଇକି ଏତେ ନାରାଜ ହେଉଛୁ ଆଉ କହୁଛୁ ନା ଆର୍ମି ହେବୁ ସେ ସେମିତି କହିଲାକୁ ମୁଁ ମାନେ କିଛି ମୋତେ ବୁଝିଲାନି ମୁଁ ମୁଁ ଏତେ ଦିନ ଚେଷ୍ଟା କଲି ମୋତେ କିଛି ହେଲାନି ସେ ଯେଉଁ ଦିନ ମୋତେ କହିଲା ମୁଁ ପୁରା ଚଢ଼ିଗଲି ଉପର ଯାଏଁ କେମିତି ହେଲା ମୁଁ କିଛି ଜାଣିପାରିଲିନି ଆଉ ଗୋଟେ ଥର ମୁଁ କ'ଣ ନା ପାହାଡ଼ ପାହାଡ଼ ଚଢ଼ିପାରୁନଥିଲି ଆମେ ଯାଇଥିଲୁ ନା ବୁଲିବା ପାଇଁ ମୁଁ ପାହାଡ଼ ଚଢ଼ିପାରୁନଥିଲି କେଉଁ ଝିଅ ମୁଁ ତାକୁ ଜାଣିନି ସେ ଆଉ ମୋତେ କହିଲା କି ମୋ ହାତ ଧର ଆଉ ଚାଲ ବୋଲି ତମକୁ ବଳ ଦେଖାଇବା ପାଇଁ ହେବ ଶକ୍ତି ଦେଖାଇବା ପାଇଁ ହେବ ମୁଁ ତାଙ୍କ ମୁଁ ତାଙ୍କ ହାତ ଧରିଲି ଆଉ ପୁରା ପାହାଡ଼ ବି ଚଢ଼ିପଡ଼ିଲି